ହଁ କିଏ କହୁଥିଲେ ହଁ ହ୍ୟାଲୋ କବିତା ଦିଦି ଯେଉଁ ମୁଁ ରାଜନଗରଠୁ ଗାୟତ୍ରୀ କହୁଥିଲି ହଁ ପାଞ୍ଚଟା ବ୍ଲାଉଜ୍ ଦେଇଥିଲି ପୁଅର ପ୍ୟାଣ୍ଟ୍ ଦେଇଥିଲି ଆଉ ଝିଅର ଗୋଟେ ଡ୍ରେସ୍ କପଡ଼ା ଦେଇଥିଲି ସିଲେଇ କରିବା ପାଇଁ ଝିଅର ଯେଉଁ କହିଥିଲି ଚୁଡ଼ି ପ୍ୟାଣ୍ଟ୍ କରିବା ପାଇଁ ଆଉ ଡ୍ରେସ୍ର ଭି କଟ୍ ଲେସ୍ ଲଗାଇବ ହାତରେ ସାଇଡ଼୍ରେ ଲେସ୍ ଲଗାଇବ କରିଛ ସେମିତିଆ କରିଛନ୍ତି ନା କିଛି ଅଲଗା କରିଦେଇଛନ୍ତି ହଁ ମୁ ସେଇୟା କହିଥିଲି ପା ମୋ ଝିଅ କେଉଁଠୁ ଶୁଣିକି ଆସିଥିଲା ଯେ ଆଉ କବିତା ଦିଦି କିଏ ସେ ଭଲ ସିଲେଇ କରୁଛନ୍ତି ତାଙ୍କ ସିଲେଇଟା ପୁରା ବର୍ଷେ କପଡ଼ା ଚିରିଲା ପର୍ଯ୍ୟନ୍ତ ଲାଷ୍ଟିଙ୍ଗ୍ ଦେଉଛି ହେଥି ଲାଗି ମୁଁ ତୁମକୁ ଦେଇଦେଲି ଆଉ ମୋ ବ୍ଲାଉଜ୍ଗୁଡ଼ାକ କେମିତି ଲଟ୍କନ୍ ଲଗାଇଲେ ଲେସ୍ ଲଗାଇଲେ ଆଉ ମୁଁ ତ ଦେଲାବେଳେ ତ ପଚାରିନି କେତେ ପଇସା କ'ଣ ଦେବି କେତେ ପଇସା କ'ଣ ଦିଦି କହୁନାହାନ୍ତି ନାଇଁ ବା ତଥାପି ଆପଣ ବ୍ଲାଉଜ୍ ଫ୍ଲାଉଜ୍ କରି ସିଲେଇ କରୁଛନ୍ତି ଆଉ ପରିଶ୍ରମ ଏତେ ପରିଶ୍ରମ କରୁଛନ୍ତି ରେଟ୍ଟା କହିବେ ନା ଆଉ ଆଉ ସେହି ଅନୁଯାୟୀ ଦେବିନା ଆଉ ଯାହା ବୋଲି କିଛି କ'ଣ ସବୁ ପରିଶ୍ରମର ସେହି ମୂଲ୍ୟ ତୁମକୁ ଦେବିନା ନାଇଁ କୁହନ୍ତୁ କୁହନ୍ତୁ କେତେ ଦେବି ହଉ ହଉ ଦିଦି ଦେବି ଦିଦି ଦୋକାନ ସବୁବେଳେ ଖୋଲା ରହୁଛି ତ ଖରା ତ ହେଉଛି ପାଞ୍ଚଟା ହଉ ଯିବି ଫୋନ୍ କରିକି ଯିବିନି କି ଆଉ ଦିଦି ଯେଉଁ ଝିଅମାନଙ୍କର ଯେଉଁ ଲେହେଙ୍ଗାର ଉପର ଟପ୍ ଲେହେଙ୍ଗା ଘେରବାଲା ଯେଉଁ ହେଟା ସିଲେଇ କରୁଛନ୍ତି ସବୁ ଡିଜାଇନ୍ରେ ସିଲେଇ କରୁଛନ୍ତି ହଁ ହଁ ହଉ ତା'ହେଲେ ଦିଦି ଆଉ କ'ଣ କରିବି ରଖିଦେଉଛି ତା'ହେଲେ